ହ୍ୟାଲୋ ମ୍ୟାମ୍ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ମ୍ୟାମ୍ ନମସ୍କାର ମ୍ୟାମ୍ ଇଏ ମେଡ଼ିକାଲ୍ ତ ମ୍ୟାମ୍ ଆମର୍ ହେଲଥ୍ ଇନ୍ସ୍ୟୁରାନ୍ସ ଟିକେ କେତେ କ'ଣ ପଡ଼ୁଛି ସେ ବିଷୟରେ ଜାଣବାର୍ ଥିଲା ଟିକେ ଆମର୍ ପେସେଣ୍ଟ ଜଣେ ଅଛନ୍ତି ତ ଆଜ୍ଞା ମ୍ୟାମ୍ ମେଡ଼ିକାଲ୍ ଯାଉ ଶୁଣିନକି ତୁମେ ମ୍ୟାମ୍ ଯେମିତି କ'ଣ ପଇସା ପତ୍ର କେତେ କ'ଣ ଖର୍ଚ ବେଡ଼୍ ଫେଡ଼୍ ଫ୍ରୀ ମିଳିବ ନା କେମିତି ହୁଁ ଆଉ କ'ଣ ସୁବିଧା ଅଛି ସବୁ ଫ୍ରୀ ଦିଆଯିବ ସେ ଖାଦ୍ୟ ଫାଦ୍ୟ କିଛି ଫୁଡ଼୍ ଫୁଡ଼୍ ଇଏ ଲାଇଫ୍ ହେଲଥ୍ ଇନ୍ସ୍ୟୁରାନ୍ସ କେତେ କ'ଣ ପଡ଼ୁଛି ସିଏ ବି ତ ଟିକେ ଫର୍ଟି୍ ପରସେଣ୍ଟ ହୁଁ ଆଉ ସବୁ କିଛି ଦିଅ ଯିବ ମ୍ୟାମ୍ କେତେ ଟୋଟାଲ୍ ଟୋଟାଲ୍ କିଛି ଲାଗିବନି ତ ହାତର ଓ ହୋ ଆଉ ଆଗୁର୍ ବି ଦେଖାଇ ଥିଲୁ ସେଇ ଓମେନିଅମ୍ ମେଡ଼ିକାଲ୍ରେ ବଟ୍ ତାଙ୍କେ ଟିକେ ମନା କରିଦେଲେ ତ ଯେ ରହୁନାହାନ୍ତି ଯେ ତାଙ୍କେ ମନା କରିଦେଲେ ନା ଏଇଟା ପାରବୁନି ଏମିତି କହିକି ଚର୍ଜେସ୍ ବି ନେଉଛନ୍ତି ଏରା ଆଉ ଫର୍ମାଲିଟିସ୍ ପାଇଁ କି ଡକ୍ୟୁମେଣ୍ଟ୍ କିଛି ଜନନୀ କାର୍ଡ଼ ଆଉ ସେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ଼ କାର୍ଡ଼ ଚାଲୁଛି ନା ବନ୍ଦ ହେଇଗଲାଣି ସେଇଟା ନାଇଁ ତାଙ୍କ ଯେଉଁ ଯେମିତି ଟା ଆଜ୍ଞା ହଉ ମ୍ୟାମ୍ ରହିଲୁ ନାଇଁ ମ୍ୟାମ୍